ହେଲୋ କ'ଣ ଭଲ ଅଛନ୍ତି କି ଆଉ କ'ଣ କାଇଁ କହୁନାହାନ୍ତି କ'ଣ ଗୋଟେ ପ୍ରୋଗ୍ରାମ୍ ହେବ ବୋଲି ମୁଁ ଶୁଣୁଥିଲି

ହଉ ମୁଁ ବି କହିଲା ସେ ପ୍ରୋଗ୍ରାମକୁ ମୋତେ ଇଏ କରିବେ ଆବେଦନ କରିବେ ମୁଁ ବି ଯିବି ହେବ ହଁ ଆଜ୍ଞା କରିପାରେ ଯିବୁ ସେଇଠି ସବୁ ଇଏ ଯାହା ହେଲେ ଆମେ ସାମ୍ବାଦିକ ହିସାବରେ ଯାଇକି ଯାହାହେଲେ ସବୁ ଇଏ କରୁନା ହଁ ଆଜ୍ଞା ଯିବୁ

ନାଇଁ କହିବାର ନାହିଁ କହିଲି ପରା ଆଉ ଯାହା ଗଲେ ସେଠି ପଇସା ପତ୍ର ବିଷୟରେ କହିବେ ଯାହା କିଛି ଯାହା ଇଏ ହେବ କରିବା ସବୁ ଯାହା କିଛି ଆଉ ହଁ ହଁ ହଉ ମୁଁ ଯାଉଛି ଆ ହଁ ହଉ